ହ୍ୟାଲୋ ମମତା କହୁଛ କି ମୋତେ ଭୋକ ଲାଗୁଛି ମୁଁ ଅର୍ଡ଼ର କରିଥାନ୍ତି ଖାଇବା ପାଇଁ କ'ଣ ବିରିୟାନୀ ହେଉ କି କଣ ହବ ଆଉ କେଉଁ ହୋଟେଲରେ ମିଳିବ ମୋତେ କହିଲୁ ବେଶୀ ଲୋକ ଯାଉଥିବେ ଆଉ ମସଲା ଜିନିଷ କିଛି ନଥିବ ନାଇଁ ସେହି ହୋଟେଲରୁ ମୁଁ ଆଣିଥିଲି ଭଲ ନଥିଲା ଓ ବିକାଶ ତା' ଠିକୁ ଯାଉଛନ୍ତି ସମସ୍ତେ ବେଶି ଲୋକ ହେଉଛନ୍ତି ଆଉ କିଏ ଅଛି ସେମିତି ପଣ୍ଡା ହୋଟେଲ ବିରିୟାନୀ ଭାତ ଆଉ ଛତୁ ପନିର ଆଣିଥାନ୍ତି ଆଉ ଓ ସେଇଠୁ ହବ ଭଲ ଆଣିଲେ ତା'ହେଲେ ପଣ୍ଡା ହୋଟେଲରୁ ବେଶୀ ଲୋକ ହେଉଛନ୍ତି ତ